ପଶୁ ସେବକ ମାନେ ତାଙ୍କର ଛୁଆ ଜନ୍ମ ସମୟରେ ବହୁତ ଯତ୍ନ କରିଥାନ୍ତି ଯେମିତିକି ଗାଈ ହେଉ କୁକୁର ହେଉ ଛେଳି ହେଉ ବିଲେଇ ହେଉ ତାଙ୍କ ଆଖପାଖରେ କିନ୍ତୁ କାହାକୁ ପୂରାଇ ଦିଅନ୍ତି ନାହିଁ ଆଉ ଯତ୍ନ ସହକରେ ନିଜ ପାଖରେ ମଧ୍ୟ ରଖନ୍ତି ଯେମିତି ଗୋଟିଏ ମଣିଷ ନିଜ ଛୁଆର ଯତ୍ନ ନେଇଥାଏ ସେହିପରି ପଶୁମାନେ ତାଙ୍କ ଛୁଆର ଯତ୍ନ ନେଇଥାନ୍ତି ସେ କଥା ନ କହିପାରୁଥିଲେ ମଧ୍ୟ ସେ ତାଙ୍କ ଛୁଆର ଯତ୍ନ ନେଇଥାନ୍ତି ପଶୁଛୁଆଙ୍କୁ ଯେଉଁମାନେ ଆକ୍ରମଣ କରିବାକୁ ଚାହାଁନ୍ତି ସେମାନେ ତା'ର ପ୍ରତିକ୍ଷେପ ନେବାକୁ ଚେଷ୍ଟା କରନ୍ତି ତାଙ୍କୁ ଝାମ୍ପିବାକୁ ବି ଚେଷ୍ଟା କରନ୍ତି କିନ୍ତୁ ସେ ତାଙ୍କ ଛୁଆଙ୍କୁ କାହାକୁ ଛୁଆଁଇ ଦିଅନ୍ତି ନାହିଁ